ଆପଣ ଆସିବେ ବୋଲି ଦୋକାନ କହୁଛନ୍ତି ତ ହଁ ଆଉ ଫୋନ୍ଟା ଟିକେ ଖରାପ ହୋଇଯାଇଥିଲା ତ ମୁଁ ଗୋଟେ ନୂଆ ଫୋନ୍ ଆଣିବାକୁ କ'ଣ କି ହଁ ଯେ କେଉଁ କମ୍ପାନୀର ଅଛି ଓଃ କେଉଁ କମ୍ପାନୀର ଅଛି କେଉଁଟା ଭଲ ପଡ଼ିବ କେତେ ରେଟ୍ ହଁ କେତେ ରେଟ୍ ହେବ ଓଃ ଆଉ କେତେ ଆଉ ଆପଣ ସବୁଦିନେ ଖୋଲୁଛନ୍ତି ନା ରବିବାର ଶନିବାର ବନ୍ଦ କରିଦେଉଛନ୍ତି ଅ ନାହିଁ ରବିବାରେ ଶନିବାରେ ବନ୍ଦ କରୁନାହାନ୍ତି ତ ବୋଲି ରବିବାରେ ଶନିବାରେ ବନ୍ଦ କରୁନାହାନ୍ତି ତ ଓଃ ହେଉ ଗ୍ୟାରେଣ୍ଟି କେ ଗ୍ୟାରେଣ୍ଟି କେତେ ବର୍ଷ

ହଁ ହଁ ନାଇଁ ମୁଁ ଗୋଟିଏ ଦୋକାନରୁ ଆଣିଥିଲି ସେଇ କହିଥିଲା କିନ୍ତୁ ନେଲେନି ତ ଗ୍ୟାରେଣ୍ଟି ଦେଖିବା ଏବେ ମୁଁ ଏଇନେ ପଇସା ଆରେଞ୍ଜ୍ କରିକିରି ଯିବି ଚାରି ପାଞ୍ଚ ଦିନ ଭିତରେ ଆଉ ଆଉ ପହର ଦିନ ଖୋଲା ରହିବ ତ ଆଉ ଅପଡ଼ାର କେତେ ପଡ଼ିବ କି ବୋଲେ ଅପଡ଼ା କେତେ ପଡ଼ିବ ହଉ ଏବେ ତ ପଇସା ମୁଁ ଦେଖିବା ଆରେଞ୍ଜ୍ କରିକି ଯାଉଛି ଆପଣ ଦୋକାନଟା କେଉଁଠି ଅଛି

ଦଶଟାରୁ ଖୋଲୁଛି ତ ହେଉ ମୁଁ ଯାଉଛି ଚାରି ପାଞ୍ଚ ଦିନ ଭିତରେ ହଁ ହଉ ହଉ ରଖିଲି